ସାତ ଆଠ ଦୁଇ ହଜାର ସାତ ଆଠ ନଅ ଦୁଇ ହଜାର ବାର ନଅ ଦଶ ଦୁଇ ହଜାର ଏଗାର ଏକ ଦୁଇ ଦୁଇ ହଜାର ଚାରି ଏକ ପାଞ୍ଚ ଦୁଇ ହଜାର ବାର